ଆମ ରାଜ୍ୟରେ ମୁଖ୍ୟ ଧାର୍ମିକ ନେତା ବା ବ୍ୟକ୍ତିତ୍ଵଙ୍କୁ ବହୁତ ଭଲ ସମ୍ମାନ ଦିଆଯାଇଥାଏ ତାଙ୍କୁ ବା ଯେଉଁଠି ଯିଏ ଦେଖିଲେ ପ୍ରଣାମ କରନ୍ତି ଏବଂ ସେମାନଙ୍କ ଠାରୁ ବିଭିନ୍ନ ଶିକ୍ଷା ପାଇଥାଉ ସେମାନେ ବହୁତ ଶିକ୍ଷିତ ଅଟନ୍ତି ଏବଂ ତାଙ୍କୁ ଗୁରୁ ଭାବରେ ଆମେ ମାନିଥାଉ ପୁରୋହିତମାନଙ୍କୁ ଆମେ ଯେଉଁଠୁ ଦେଖିଲେ ପ୍ରଣାମ କରିଥାଉ ଗୁରୁଙ୍କୁ ଦେଖିଲେ ମଧ୍ୟ ପ୍ରଣାମ କରିଥାଉ ବିଭିନ୍ନ ସାଧୁ ବ୍ୟକ୍ତିଙ୍କୁ ଦେଖିଲେ ପ୍ରଣାମ କରିଥାଉ ତାଙ୍କ ସହ ଧର୍ଯ୍ୟର ସହ ସାଧୁ ବ୍ୟକ୍ତିଙ୍କ ଭଳି ତାଙ୍କ ସହ କଥାବାର୍ତ୍ତା କରିଥାଉ ଆମେ ସେମାନଙ୍କ ସହ ଉଚ୍ଚକୋଟୀର ଭାଷାର କଥା ହେଇନଥାଉ ବଡ଼ପାଟିରେ କଥା ହେଇନଥାଉ ଧୀର ସ୍ଥିରରେ ଶାନ୍ତି ମନରେ କଥା ହେଇଥାଉ ଏବଂ ଆମେ ଯଦି କିଛି ଭୁଲ କରିଛେ ଭୁଲ କରି ନାହିଁ ତା'ହେଲେ ମଧ୍ୟ ଆମେ ତାଙ୍କଠାରେ ମନ କଥାବାର୍ତ୍ତା କରିଥାଉ ତାଙ୍କୁ ଆମେ ଜବାବ ଦେଇ ନ ଥାଉଁ ତାଙ୍କ ସହ ବଡ଼ପାଟିରେ କଥା ହେଇନଥାଉ